ଆମେ ଗୋଟିଏ ମ୍ୟାରେଜ୍ ପାାର୍ଟିକୁ ଗଲେ ବଡ଼ ଲେହେଙ୍ଗା ପିନ୍ଧିକି ଯାଉଛୁ ସେଇ ଲେହେଙ୍ଗାର କଲର୍ ହେଉଛି ରେଡ଼୍ ସେଇ ଲେହେଙ୍ଗା ବହୁତ ଡିଜାଇନ୍ ହେବା ଦରକାର ଓ ବହୁତ ସୁନ୍ଦର ଦିଶିବା ଦରକାର ଓ ଯେମିତିକି ବହୁତ ପୁରା ବହୁତ ସୁନ୍ଦର ଭାବରେ ଦିଶିବା ଦରକାର ଯେମିତିକି ଲେହେଙ୍ଗା ପିନ୍ଧିବ ନା ସେତିି ମଧ୍ୟରେ ବହୁତ ଲୋକେ ଦେଖିଲେ ଯେମିତି ଲେହେଟି ଲେହେଟି ଦେଖିବେ ବହୁତ ଭଲ ଦିଶୁଛି ବୋଲି କହିବେ ସେମିତି ଲେହେଙ୍ଗାଟି ପିନ୍ଧିବା ଦରକାର ବହୁତ ଭଲ ଲେହେଙ୍ଗା ହେଇଥିବା ଦରକାର ସେହି ଲେହେଙ୍ଗାକୁ ବହୁତ ଡିଜାଇନ୍ ହେଇଥିବା ମଧ୍ୟ ଦରକାର ସେଇ ଲେହେଙ୍ଗା ବହୁତ ବହୁତ ସୁନ୍ଦର ହେଇଥିବା ଦରକାର ଏମିତି ପାର୍ଟିରେ ସମସ୍ତଙ୍କ ସମସ୍ତେ ଦେଖିଲି ଯେମିତି ସୁନ୍ଦର ଦିଶୁଚି ବୋଲି କହୁଥୁବି ଯେମିତି ଲେହେଙ୍ଗା ପିନ୍ଧିଲେ ବହୁତ ଭଲ ଲାଗିବ ଓ ଆଗକୁ ବି ଖୁସି ଲାଗିବ ଏଇ ଲେହେଙ୍ଗାର ଡିଜାଇନ୍ ବହୁତ ଭଲ ଥିବା ସେଇଟା ପୁଣି ନୂଆ ଡିଜାଇନ୍ ଦରକାର ହଉ ଭଲ ସୁନ୍ଦର ହେବା ଦରକାର ଆଉ ବହୁତ ଲୁକ୍ ଦରକାର ଓ ସେମିତିକି ଭଲ ଲେହେଙ୍ଗା ଟିଏ ପିନ୍ଧିଲେ ସେରା ଲୁକେ କହିବି ସୁନ୍ଦର ଦିଶୁଛି ବୋଲି ସେମିତି ଲେହେଙ୍ଗା ପିନ୍ଧିବା ଦରକାର ଓ ବହୁତ ସୁନ୍ଦର ହେଇଥିବା ଦରକାର ଏଇ ଲେହେଙ୍ଗାକୁ ଆମେ ବହୁତ ସୁନ୍ଦର ବୋଲି କହିଥାଉ ସେହି ଲେହେଙ୍ଗାର ଚଉଡ଼ା ଲମ୍ବ ବହୁତ ଥିବା ଦରକାର ଏମିତି ଭଲ ଦିଶିବ ଓ ସେଇଟା ପୁରା ସବୁଆଡ଼େ ଡିଜାଇନ୍ ଦରକାର ଓ ସିମ୍ପଲ୍ ଡିଜାଇନ୍ ଥିଲେ ଭଲ ଦିଶିବନି ସିମ୍ପଲ୍ ଡିଜାଇନ୍ ଥିଲେ ଲୋକେ କହିବ ହେ ସିମ୍ପଲ୍ ଡିଜାଇନ୍ ଭଲ ଦିଶୁନି ଓ ଭଲ ଉପରେ ନିଜ ଡିଜାଇନ୍ ଆକାରରେ ନିଜ ମନରେ ଡିଜାଇନ୍ ଖୋଲିବା ଦରକାର ନିଜରେ ଯେମିତି ଭଲ ଡିଜାଇନ୍ ଥିଲେ ବହୁତ ସୁନ୍ଦର ଦିଶିବ ଓ ବହୁତ ଭଲ ଲାଗିବ ଏମିତି ଏଇଟା ପିନ୍ଧିଲେ ବହୁତ ନିଜକୁ ବି କଥା ଭଲ ଲାଗିବ